ଆମର ଗାଁ ଗହଳିରେ ତ ସମସ୍ତଙ୍କର ଘରେ ଗାଈ ଗାଈ ଛେଳି ମେଣ୍ଢା କୁକୁଡ଼ା ସବୁ ପାଳିଛନ୍ତି ଗୋରୁମାନଙ୍କୁ ଚରିବା ପାଇଁ ପଡ଼ିଆ ଅଛି ସକାଳେ କୁଣ୍ଡା ତୋରାଣି ଦେଇକି ଛାଡ଼ି ଦିଆହୁଏ ଆସିଲେ ପୁଣି କୁଣ୍ଡା ତୁଳାଣି କୁଟା ଚାଷ କରାହେଇଥାଏ କୁଟା ରଖାହେଇଥାଏ ଆସିଲେ ସେମାନଙ୍କୁ ଦେଇକି ବନ୍ଧା ହୁଏ ଘାସ ଘାସ କାଟି ଆଣିକି ଦିଆହୁଏ ଛେଳିମାନଙ୍କୁ ମଧ୍ୟ ଛାଡ଼ି ଛଡ଼ା ହୁଏ ଛାଡ଼ିକି ଚରେଇ ଆଣାହୁଏ ବଣରୁ ଡାଳ ଆଣିକି ଦିଆହୁଏ କୁକୁଡ଼ାମାନଙ୍କୁ ଧାନ ଚାଉଳ ଆଉ ସେମାନେ ପୋକ ଜୋକ ଯାହା ଖୋଜିକି ଖାଆନ୍ତି ଆଉ ଗାଇମାନେ ଗାଇମାନଙ୍କୁ ପ୍ଲାଷ୍ଟିକ୍ ପ୍ଲାଷ୍ଟିକ୍ ଜରି ଖାଇଲେ ତାଙ୍କର ଦେହ ଖରାପ ହୁଏ ସେଥିପାଇଁ ସେମାନଙ୍କୁ ଡାକ୍ତର ଟ୍ରିଟ୍ମେଣ୍ଟ୍ କରାଯାଇ ଜ୍ୱର ଆସିଲେ ଆଉ ଯେମିତି ସେମାନେ ଜରି ନ ଖାଇବେ ତାଙ୍କ ପ୍ରତି ଆମେ ଟିକିଏ ସଜାଗ ହେବା ଦରକାର ଫଳରେ ସେମାନେ ସୁସ୍ଥ ରହିବେ ଖରାଦିନେ ସେମାନଙ୍କୁ କିଛି ଦିନ ପନ୍ଦର ଦିନ କି ମାସେ ପରେ ଥରେ ସେମାନଙ୍କୁ ଗାଧୋଇ ଦିଆଯାଏ ଫଳରେ ତାଙ୍କର ଦେହ ଭଲ ରହିବ ବର୍ଷା ଦିନରେ ଭିଜିଲେ ମଧ୍ୟ ତାଙ୍କର ଦେହ ଖରାପ ହୁଏ ଶିଙ୍ଗରେ ତେଲ ମଧ୍ୟ ଦିଆଯାଏ ଦେହ ଦେହ ଠିକ୍ ରହିବା ପାଇଁ